ମୋର ପ୍ରିୟ ପତ୍ରିକା ହେଲା ଜାଗର ସାପ୍ତାହିକ ପତ୍ରିକା କାରଣ ଏହି ପତ୍ରିକାରେ ସପ୍ତାହ ସାରା ଯାହା ବି ବିଶିଷ୍ଟ ଘଟଣା ହୋଇଥାଏ ତାହା ଏଠାରେ ପ୍ରକାଶ ପାଇଥାଏ ଏହି ପତ୍ରିକା ବିଭିନ୍ନ ଭାଷାରେ ପ୍ରକାଶ ପାଇଥାଏ ତାହା ମଧ୍ୟରୁ ମୁଁ ମୁଖ୍ୟତଃ ଓଡ଼ିଆ ଏବଂ ଇଂରାଜୀ ଭାଷାର ପତ୍ରିକାକୁ ପଢ଼ିବା ପାଇଁ ଚେଷ୍ଟା କରେ କାରଣ ଓଡ଼ିଆ ହେଲା ମାତୃଭାଷା ଯାହା ଆମକୁ ବୁଝିବା ପାଇଁ ସହଜ ହୋଇଥାଏ ଏବଂ ଇଂରାଜୀ ଯେହେତୁ ଆର୍ନ୍ତଜାତୀୟ ଭାଷା ସେହି ଭାଷାରେ ଜାଣିଲେ ଆମର ଉଚ୍ଚଶିକ୍ଷା ସ୍ତରରେ ଆମକୁ ସଫଳତା ମିଳିଥାଏ ତେଣୁ ମୁଁ ଏହି ପତ୍ରିକାର ଉଭୟ ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମକୁ ପଢ଼ିବା ପାଇଁ ଚେଷ୍ଟା କରେ ଯାହାଫଳରେ ସପ୍ତାହରେ ଯାହା ବି ସବୁ ଘଟଣା ଘଟିଥିବ ଯାହା ବି ବିଶିଷ୍ଟ ଘଟଣା ଘଟିଥିବ ସେସବୁ ବିଷୟରେ ମୋତେ ସୂଚନା ମିଳିଯାଇଥାଏ କେବଳ ଗୋଟିଏ ପତ୍ରିକାରେ ହିଁ ତାହାର ସମ୍ପୂର୍ଣ୍ଣ ସୁଯୋଗ ମିଳିଥାଏ ସେ ତେଣୁକରି ମୁଁ ଏହି ପତ୍ରିକାକୁ ପଢ଼ିବା ପାଇଁ ଚେଷ୍ଟା କରେ